ହଁ ମୁଇଁ ଖାନା ଅର୍ଡ଼ର୍ କରି ଥିଲିଁ ଦୁଇଟା ଚପାତି ତ ଭଲ୍ ନାଇ ଥେ ତମେ ଏତେ ଖରାପଟା ତମେ ଗୋଟେ ଦବ କାଏଁ ନାଇଁ ତମେ ଗୋଟେ ହେନ୍ତା ନାଇ କର୍ବାର ଥିଲା ମୁଁ ଦୁଇଟା ଚପାତି ଅର୍ଡ଼ର୍ କରିଥିଲି ଆଉ ତମେ ତମେ ଗୋଟେ ଏନ୍ତା ଗୋଟେ କର୍ବ କିଁ ନାଇଁ ପଇସା ଟିକେ କମ୍ କର ଏନ୍ତା ଗୋଟେ କର୍ବୋ ବୋଲେ ହେବା କି ନାଇଁ ନାଇଁ ପଇସା ଟିକେ କମ୍ ନିଅ ନ ହେଲେ ଆ ବଦଳରେ ଆଉ କିଛି ଗୋଟେ ଦିଅ ନ ହେଲେ ଦୁଇଟା ଚପାତି ଆନି ଅର୍ଡ଼ର କରିଥିନି ଯେ ଗୋଟେ ଖରାପ ହେଇଛି ସେନର୍ ପଇସା ତ ଟିକେ କମ୍ ନେବ ନା ହଁ ହେନ୍ତା କରନା ଆଉ ହେତ୍କି ପଇସା ନେବ ଆଉ ଖରାପଟା ଦେବ ବୋଲେ ଆମେ କଷ୍ଟମର୍ କେନ୍ତାରେ ଖୁସ୍ ରହିବେ ନ ହେନ୍ତା କର